ଯୋଗ ଅଭ୍ୟାସ କରିବା ପରେ ଆମର ମାନସିକ ସ୍ଥିତି ଯେନ୍ ଅଛି ସେଟା ବହୁତ ବଢ଼ିଆ ରହିସି ଏବଂ ଯୋଗ କରିସାରବାର୍ ପରେ ଆମର ସୁସ୍ଥତା ବଢ଼ିଯାଏସି ଓ ଆମକୁ ଗୋଟେ ନୂଆ ଫିଟ୍ ଲାଗସି ଗୋଟେ ସୁସ୍ଥ ଜୀବନଯାପନ କରଲାବେଳେ ଲାଗସି ଏବଂ ଶରୀର ସବୁବେଲେ ଭଲ ରହିବା ଯୋଗ କଲେ ଏବଂ ଯୋଗ କରବାର୍ ଦ୍ୱାରା ଶାନ୍ତି ଉତ୍ତମ ଭାବନା ଅଧିକ ଷ୍ଟାମିନା ଇସବୁ ଜିନିଷ ଆମକୁ ମିଲବା ବା ଲାଭ ହେବା ଇଦାର୍ ଦ୍ୱାରା ଆମେ ଆଗକେ ବଢ଼ି ପାର୍ମା ଏବଂ ଶରୀରକେ ଆମର୍ ମଜବୁତ କରିକି ରଖିପାର୍ମା ଏବଂ ମାନସିକ ସ୍ୱାସ୍ଥ୍ୟ ବି ଠିକ ରହିବା ଶାରୀରିକ ସ୍ୱାସ୍ଥ୍ୟ ବି ଠିକ୍ ରହିବା ସବୁ ଆମର ତାମେ ଭଲ ରହିବା ଯୋଗ କରବାର୍ ଦ୍ୱାରା ମାନସିକ ଆମର ମନକେ ବି ପ୍ରଭାବ ପକାସି ଏବଂ ମନ ଦ୍ୱାରା ବି ବହୁତ କିଛି ସାଧି ଦେଇପାର୍ସି ତ ଆମେ ଯୋଗଭ୍ୟାସ କରବାର ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେସି ମାନସିକ ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ସବୁ ପରିବର୍ତ୍ତନ ହେସି